ହ୍ୟାଲୋ କିଏ କହୁଥିଲେ କିଏ କହୁଥିଲେ ମୋତେ ଚିହ୍ନି ପାରୁ ନ ମୋ ନାଁ'ଟା ସଂଯୁକ୍ତା ବା ମୁଁ ଭାବୁଥିଲି ଲୁଗାପଟା କିଛି ନେବା ପାଇଁ ଏ ତ ଭଲ ଶାଢ଼ୀ କୁର୍ତ୍ତା ଆଉ ଛୋଟ ଛୁଆଙ୍କର ପାଇଁ ଡ୍ରେସ୍ ତମ ପାଖରେ କ'ଣ କ'ଣ ସବୁ ବିକ୍ରି ହେଉଛି ଓଡ଼ିଶାଟି ରୁ ବେଶୀ ରେଟ୍ ତ ଓଡ଼ିଶାରେ ବହୁତ ରେଟ୍ ତ ସେଥିପାଇଁ ସେଥିପାଇଁ ବାଙ୍ଗାଲୋର୍ରୁ ଟିକେ ମଗେଇବାକୁ ଚାହୁଁଛୁ ଆଉ ଭଲ ଭଲ ଜିନିଷ ଭଲ ଜିନିଷ ରେଟ୍ ଭଲ ଜିନିଷ ଟିକେ ଦେବ ଆଉ ହୁଁ ଭଲ ଜିନିଷ ଟିକେ ଦେବ ବାଛିକରି ଆଉ ମୁଁ ମୁଁ ଟିକେ ଅଧିକ ଆଣିବି ହଁ ମୁଁ ଟିକେ ମୁଁ ଟିକେ ବହୁତ ଆଣିବି ମୁଁ ଟିକେ ଦୋକାନ କରିବାରେ ଗୋଟେ ଷ୍ଟଲ୍ ପକେଇବାକୁ ଚାହୁଁଛି ଆପଣ କିଛି ରିହାତି କଲେ ମୁଁ ଆଣିବି